ଆଜ୍ଞା କୁହନ୍ତୁ ହଁ କୁହନ୍ତୁ ହଁ ମୁଁ କହିଲି ଆପଣ ୟୋଗା ଶିଖିବାକୁ ଚାହୁଁଛନ୍ତି କି ଆପଣ କ'ଣ ୟୋଗା ଶିଖିବା ପାଇଁ ଚାହୁଁଛନ୍ତି କି ତ ଆପଣଙ୍କର କ'ଣ ମାନେ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ ମୁଁ କହିଦେବି ଆଜ୍ଞା ଆମର ଗୋଟେ ମାନେ ସେଣ୍ଟର୍ ଅଛି ଆମେ ସେଇଠି ଶିଖଉଛୁ ଏକା ମାନେ ଦେଖନ୍ତୁ ଆପଣମାନେ ୟୋଗା ଦ୍ୱାରା ଆପଣଙ୍କର କିଛି ଆପଣ କିଛି ପ୍ରୋବ୍ଲେମ୍ ଅଛି କି ମାନେ ୟୋଗା ଶିଖିବା ପାଇଁ ଚାହୁଁଛନ୍ତି

ଆଜ୍ଞା ତ ଘରେ ଯୋଉ କରୁଛନ୍ତି ଆପଣ ନିଜେ କୋଉଠି ଦେଖିକି କରୁଛନ୍ତି କି ଆପଣଙ୍କୁ କିଏ ବତଉଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ତ ଦେଖନ୍ତୁ ଆମର ତ ମାନେ ଆମର କିଛି ସେମିତି ଫି ନିଆ ହୁଏନି ଆପଣଙ୍କ ଆପଣ ଯୋଉ ମାନେ ୟୋଗା ପାଇଁ ଆପଣ ଶିଖିବାକୁ ଚାହୁଁଛନ୍ତି ଯୋଉ ପ୍ରୋବ୍ଲେମ୍ ପାଇଁ ଆପଣ ସେଥିରେ ଆପଣଙ୍କର ୟୋଗା ଶିଖିଲା ପରେ ଆପଣଙ୍କୁ ଯଦି ଲାଗିଲା କି ଆପଣ ଏଥିରେ ୟୋଗା କରିକି କିଛି ଲାଭ ପାଇଲେ ତାହେଲେ ଆପଣ ଖୁସିରେ ଯାହା ଆମର ଗୋଟେ ଟ୍ରଷ୍ଟ ଅଛି ଆପଣ ସେଠି ଯାହା କିଛି ଆପଣଙ୍କର ସ୍ୱଇଚ୍ଛାରେ ଡୋନେସନ୍ ଦେଇପାରିବେ ଆଉ ଆପଣ ଯୋଉ ପ୍ରୋବ୍ଲେମ୍ ପ୍ରୋବ୍ଲେମ୍ କହୁଛନ୍ତି ସେଟା ଆପଣଙ୍କୁ ମାନେ ମ୍ୟାକ୍ସିମମ୍ ଚାରିରୁ ପାଞ୍ଚ ମାସ ସମୟ ଲାଗିବ ଆପଣଙ୍କର ଯୋଉ ହେଡେକ୍ କଥା କହୁଛନ୍ତି ଆଉ ପେନ୍ କଥା କହୁଛନ୍ତି ଆପଣଙ୍କୁ ଚାରି ପାଞ୍ଚ ମାସ ସମୟ ଲାଗିବ ତ ଆପଣ ଜଏନ୍ ହେବା ପାଇଁ ଚାହୁଁଛନ୍ତି ୟୋଗା କ୍ଲାସ୍ରେ ଆଚ୍ଛା ଦେଖନ୍ତୁ ସକାଳେ ତ ୟୋଗା କ୍ଲାସ୍ ରହୁଛି ଆପଣ ନଅଟା ଦଶଟା ପରେ ଆପଣ କଲ୍ କରିକି ଆମର ସେଣ୍ଟର୍ ପାଖକୁ ଆସିବେ ଆପଣଙ୍କର ଆଡମିଶନ୍ଟା ହୋଇଯିବ ସକାଳେ ନଅଟାରୁ ଦଶଟା ପରେ ନଅଟା ଦଶଟା ପରେ ଆପଣ ଆସିଲେ ଆପଣଙ୍କର ଆଡ୍ରେସ୍ଟା ମୁଁ ଆପଣଙ୍କୁ ପଛରେ ଆପଣ ଫୋନ୍ କଲେ ମୁଁ କହିଦେବି ଆପଣଙ୍କୁ ଆପଣ ଆସିବେ ଆସିକି ଆପଣ ମାନେ କ୍ଲାସ୍ କ୍ଲାସ୍ରେ ଆପଣ ଜଏନିଙ୍ଗ୍ ହେବେ ତାପରେ କ୍ଲାସ୍ ଆପଣ ଆସି ପାରିବେ ଆଜ୍ଞା ଆଜ୍ଞା ଭଲ ମୁଁ ତ ଶିଖଉନି ଆମର ଗୁରୁ ଅଛନ୍ତି ଅଲଗା ମୁଁ ମୁଁ ମାନେ ଆମର ଯୋଉ ଯୋଗା କ୍ଲାସ୍ର ଟ୍ରଷ୍ଟ ଅଛି ମୁଁ ଟ୍ରଷ୍ଟରେ ଅଛି ତ ମାନେ ଆପଣଙ୍କର ଯୋଉ ପ୍ରୋବ୍ଲେମ୍ ହେଉଛି ସେଥିପାଇଁ ସେମାନେ ପଟିକୁଲାର୍ ସେହି ଯୋଗ ଆପଣଙ୍କୁ ଶିଖେଇବେ ପ୍ଲସ୍ କିଛି ଏକ୍ସଟ୍ରା ଯେହେତୁ ଯୋଗଟା କଲେ ତ କିଛି କ୍ଷତି ନାହିଁ ନା ଭଲ ଅଛି ସେ ଜିନିଷଟା ତେଣୁ କରିକି ଆପଣଙ୍କୁ ସେଟା ଯଦି ଆପଣ ଆହୁରି ଅଧିକା ଏକ୍ସଟ୍ରା କିଛି ଶିଖିବା ପାଇଁ ଚାହିଁଲେ ତାହା ବି ଆପଣ ଶିଖି ପାରିବେ ସେଥିପାଇଁ ଏକ୍ସଟ୍ରା ସମୟ କିଛି ଦେବାକୁ ପଡ଼ିବ ଆପଣଙ୍କୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା ଆଜ୍ଞା